ଛଅ ସାତ ଦୁଇହଜାର ସାତ ଚବିଶି ଏକ ଦୁଇହଜାର ସାତ ଛବିଶି ଛବିଶି ଦୁଇ ଦୁଇହଜାର ପନ୍ଦର ସାତ ନଅ ଦୁଇହଜାର ଦୁଇ ନଅ ନଅ ଆଠ ଦୁଇହଜାର ତିନି